ମୁଁ ଭାରତୀ ମତେ ରୋଷେଇ କରିବାକୁ ବହୁତ ଭଲ ଲାଗିଥାଏ ମୋର ରୋଷେଇ କରିବାରେ ବହୁତ ଆଗ୍ରହୀ ଏବଂ ମୋର ଖାଦ୍ୟ ଗୁଡ଼ାକ ଏକ ମଧ୍ୟ ରୋଷେଇ କଲାବେଳେ ବହୁତ ସୁସ୍ୱାଦ ଆଣିଥାଏ ମୁଁ ରୋଷେଇକୁ ଗୋଟିଏ ଉତ୍ତମ ବ୍ୟବସାୟ ଭାବେ କରିବାକୁ ଚିନ୍ତା କରିଥାଏ ମୁଁ ପ୍ରଥମେ ରୋଷେଇ କରିବା ପାଇଁ ଯେତେବେଳେ ମୁଁ ଯାଇଥାଏ ଘରକୁ ସେତେବେଳେ ମୋ ମନରେ ଚିନ୍ତା ଆସିଥାଏ କିି ମୁଁ ଯେଉଁ ମୁଁ ରୋଷେଇ କରିଛି ତାକୁ ଗୋଟଏ ବ୍ୟବସାୟରେ ବା ବୃତ୍ତିି ଭାବରେ କଲେ କେମିତି ହୁଅନ୍ତା ମୁଁ ଦିନେ ମୋ ସ୍ୱାମୀକୁ ପଚାରିଲି ଯେ ରୋଷେଇ କଲେ ମୋ ରୋଷେଇକୁ ବୃତ୍ତି ଭାବରେ ଗ୍ରହଣ କଲେ ବା କୌଣସି ବୃତ୍ତିରେ ଉପଯୋଗ କଲେ କେମିତି ହୁଅନ୍ତା କିଛି ଅର୍ଥ ମଧ୍ୟ ଆସିଥାନ୍ତା ପ୍ରଥମେ ମୋ ସ୍ୱାମୀ ମତେ ମନା କରୁଥିଲି କିନ୍ତୁ ତା'ପରେ ସେ ବହୁତ ସରଳତାରେ ମାନି ଯାଇଥିଲେ ଏବଂ ମୁଁ ମୁଁ ମଧ୍ୟ ତାଙ୍କ ନିଷ୍ପତ୍ତି ପାଇଁ ବହୁତ ଖୁସି ହୋଇଥିଲି ତେଣୁ ମୁଁ ଅନେକ ରେଷ୍ଟୁରାଣ୍ଟ୍ ଖୋଲିବା ପାଇଁ ମୁଁ ମୋତେ ଜାଗାରେ ଘର କିଣିଥିଲି